ଫକୀରମୋହନ ସେନାପତିଙ୍କ ପୁସ୍ତକ ପଢ଼ିବାରେ ମୋତେ ଭାରି ଭଲ ଲାଗେ ସେ ପୁସ୍ତକର ନାମ ଛଅ ମାଣ ଆଠଗୁଣ୍ଠ ସେଇ ମଧ୍ୟରେ ଗୋଟିଏ ଷ୍ଟୋରୀ ଗପ ଥିଲା ରେବତୀ ସେଇ ରେବତୀ ଗପଟି ପଢ଼ିବାକୁ ମୋତେ ଭାରି ଭଲ ଲାଗେ ଭାରି ଭଲ ଲାଗେ ମୁଁ ସବୁବେଳେ ସବୁଦିନ ସବୁ ସମୟରେ ସେଇଟା ପଢ଼ୁଛି ମୋତେ ବହୁତ ଭଲ ଲାଗେ ଆଉ ସେଇ ଷ୍ଟୋରୀଟା ମୋ ଘର ଲୋକମାନଙ୍କୁ ମଧ୍ୟ କହୁଛି ଆଉ ମୋର ଫକୀର ମୋହନର ସବୁଯାକ ପୁସ୍ତକ ଲେଖା ମୋତେ ପଢ଼ିବାକୁ ବହୁତ ଭଲ ଲାଗେ ଆଉ ଛଅ ମାଣ ଆଠଗୁଣ୍ଠ ପୁସ୍ତକଟି ମୋର ବହୁତ ପ୍ରିୟ ପୁସ୍ତକ ଅଟେ ରେବତୀ ବିଷୟ ଟି ମୋର ବହୁତ ପ୍ରିୟ ସେହି ବିଷୟର ଗପ ମୁଁ ସବୁବେଳେ ପଢ଼େ ଦିନକୁ ପାଞ୍ଚ ଛଅଥର ପଢ଼ିଦିଏ ସେହି ବହି ବିଷୟଟି ମୋତେ ଭାରି ଭଲ ଲାଗେ ଘର ଲୋକମାନଙ୍କୁ ମଧ୍ୟ ଏଇ ଷ୍ଟୋରୀ'ଟା ଶୁଣାଉ ଥାଏ